ମୁଁ ବଗିଚାର ଗଛ ଲଗେଇବା ପାଇଁ ନିକଟସ୍ଥ କୃଷି କାର୍ଯ୍ୟାଳୟ ଓ ଚାରା ଉତ୍ପାଦନ କେନ୍ଦ୍ର ପାଖକୁ ଯାଇଥାଏ ସେମାନଙ୍କ ପାଖରୁ ଚାରା ଆଣି ମୁଁ ବଗିଚାରେ ଗଛ ଲଗେଇଥାଏ ତା ବ୍ୟତୀତ ମୁଁ ବ୍ୟବହାର କରୁଥିବା ବିଭିନ୍ନ ପାଚିଲା ଫଳରୁ ମଧ୍ୟ ମଞ୍ଜି ଉତ୍ପାଦନ କରି ସେଗୁଡ଼ିକୁ ଶୁଖେଇ ଚାରା ଉତ୍ପାଦନ କରିଥାଏ ସେସବୁ ଚାରାରୁ ସୁନ୍ଦର ଓ ସ୍ୱାସ୍ଥ୍ୟକର ଗଛ ମୁଁ ପାଇ ଫଳ ଓ ପାଇ ନିଜେ ଉପକୃତ ହୋଇଥାଏ